ଯେତେବେଲେ ଯେକୌଣସି ଲୋକ କିଛି ଯାତ୍ରା ଉପରେ ବାହାରେ ବା ଯାତ୍ରା କରିବାକୁ ଯାଏ ସେ ସେଲେ କିଛି ନୂଆ ଶିକ୍ଷା ଗ୍ରହଣ କରିପାରିବ ଜଣେ ମନେକର ମୁଁ ମୁଁ ମଧ୍ୟ ଜିଲ୍ଲା କୌଣସି ଜାଗାକୁ ଯାତ୍ରା କରିପାରେ ମୋର୍ କିଛି ଆମର୍ ହାତୀ ଗୁମ୍ଫା ସେ ଖଣ୍ଡଗିରି ଉଦୟଗିରି ବିଭିନ୍ନ ପ୍ରକାର ଐତିହାସିକ କ୍ଷେତ୍ରକୁ ଯିବା ସମାଜରେ ଆମେ ସେରାକୁ ଯିମା ଯେ ଇତିହାସର ବିଭିନ୍ନ ପ୍ରକାର ଗୁମ୍ଫା ବିଭିନ୍ନ ପ୍ରକାର ଯୁଦ୍ଧ କ୍ଷେତ୍ର ବିଭିନ୍ନ ଜିନିଷର କାରୁକାର୍ଯ୍ୟ ଉପରେ ଜାଣିପାରିବା ସେ ପୂର୍ବତନ ପ୍ରାଚୀନ ବା ସଭ୍ୟତାର ବିଷୟରେ ଜାଣିପାରିବା ବିଭିନ୍ନ ସମାଜର ଉପରେ ଜାଣିପାରିବା ଏବଂ ଯେଲେ କୌଣସି ଗୋଟେ ତୀର୍ଥ ସ୍ଥାନ ବା କୌଣସି ଗୁଟେ ତାନରେ ପରିିବ୍ରହମର ଉପରେ ଯେଉଁ ସେଟା କିଛି ଆମେ ଶିଖିପାରୁଚେ ଜିନିଷ୍ଟା କାଣା ଏବଂ ଆମେ ଗୋଟେ ବାହାରକୁ ଗଲା ପରେ ସେ ବାବଦରେ ଯୋଗ ଏବଂ ଆମେ ଯେଉଁ ପାଠୁଆ ଲୋକମାନେ ଯିବା ସମାଜରେ ବି ସେଠାରେ କିଛି ଐତିହାସିକ ଗୁଣ ବିଭିନ୍ନ ପ୍ରକାର ରାଜାରଜୁଡ଼ାର ଶାସନ ବିଭିନ୍ନ କଲାଶିଳ୍ପୀ ଉପରେ ଜାଣେ ବିଭିନ୍ନ ପ୍ରକାର ତଥ୍ୟ ଉପରେ ଜାଣିପାରୁଛି ଯେ ଐତିହାସିକ ଆଗରୁ ପରମ୍ପରା କ'ଣ ଥିଲା ଏ ପରମ୍ପରା କ'ଣ ଆଗରୁ କିପରି ଲୋକ ବସବାସ କରୁଥିଲେ ସେଥିପାଇଁ ଆମେ ବିଭିନ୍ନ ପ୍ରକାର ଐତିହ୍ୟ ସ୍ଥଲୀ ଲାଗି ଯାଇପାରି ଯାଇଥିସୁଁ ଏବଂ ଆମେ ଯେ ଯାଉଥିବା ବିଭିନ୍ନ ପ୍ରକାର ଯାତ୍ରାକୁ ଯାଉ ବିଭିନ୍ନ ପ୍ରକାର ଜାଗାକୁ ଯାଉ ସେଠାରେ କିଛି ନୂଆ ଜିନିଷ ଶିଖିବାକୁ ପାଉଥାଉ ଏବଂ ନୂଆ ଜିନିଷ ଶିଖିବା ଦ୍ୱାରା ମଣିଷର ଜୀବନଶୈଲୀରେ କିଛି ପରିବର୍ତ୍ତନ ଆସେ ଧୀରେ ଧୀରେ ସେଗୁଡ଼େ ନୂତନ ବିକାଶରେ ଆବ ପ୍ରଗୃତି କରେ ଏବଂ ବିଭିନ୍ନ ପ୍ରକାର ଜୀବଜନ୍ତୁ ସାହୁ ବିଭିନ୍ନ ପ୍ରକାର କଳାଶିଳ୍ପୀ ପ୍ରାଚୀନ ଭାରତର ଯୁଗ ଶାସନ ଏହାର ଶୈଲୀକୁ ସିଏ ବୁଝିପାରେ ଏବଂ ସେ ବର୍ତ୍ତମାନ ସମୟର ଯୁଗକୁ ସେ ବସବାସ କରିପାରେ ସେଥିପାଇଁ ଆମେ କୌଣସି ଯାତ୍ରାକୁ ବା କୌଣସି ସ୍ଥାନକୁ ବୁଲିବାକୁ ଯାଉ ସେଥିରେ କିଛି ଶିଖିବାକୁ